ଦେଖନ୍ତୁ ଓଡ଼ିଶାର କୃଷି କ୍ଷେତ୍ରରେ ନବସୃଜନ କିମ୍ବା ସୃଜନଶୀଳତାକୁ ପ୍ରସାରିତ କରୁଥିବା ସମର୍ଥନ ଯେମିତିକି ଗବେଷଣା ହଉ କିମ୍ବା ବିକାଶ କ୍ଷେତ୍ରରେ ହଉ କି ବୌଦ୍ଧିକ ସମ୍ପର୍କ ସମ୍ପତ୍ତି ହଉ କିମ୍ବା ନିଜର ଅଭିସ୍ମରଣ ଜ୍ଞାନକୁ ଅନ୍ତର୍ଭୁକ୍ତ କରିବା ହଉ କିମ୍ବା କିମ୍ବା ଓ ୟୁ ଏ ଟି ହଉ ଏପରି ଭାବରେ ବହୁତ ଗୁଡ଼ାଏ ସଂଘର୍ଷ ଅଛି ତାହା ଯେଉଁଥିରେ କିି ସବୁ କୃଷିମାନେ ସୃଜନଶୀଳତା ପ୍ରସାରିତ ହେଉଛନ୍ତି ଆମ ଆମ ସରକାର ମଧ୍ୟ ବହୁତ ଗୁଡ଼ାଏ ପଦକ୍ଷେପ ନେଇଛନ୍ତି ଯେଉଁଥିପାଇଁ କିି ଆଜି ଆମ କୃଷି ସମସ୍ତଙ୍କ ଠୁ ଆଗରେ ଅଛନ୍ତି ଏବଂ ଆମେ ଜାଣିବା ମତରେ କୃଷି କୃଷି ହେଉଛିି ଆମ ସମାଜ ପାଇଁ ଗର୍ବ ଏବଂ ସେ ଅନେକ କଷ୍ଟ ଦୁଃଖ ସହି ଫସଳ ଉତ୍ପାଦନ କରେ ଏବଂ ସମସ୍ତଙ୍କୁ ପେଟ ପୂରାଇଥାଏ